ହଁ ହ୍ୟାଲୋ ହଁ ପୂଜା କୁହ ହଁ ଭଞ୍ଜନଗର ଘାଇ ବୁଲିବା ପାଇଁ ଯିବା ଭଞ୍ଜନଗର ଘାଇକୁ ଯିବା ସେଇଟା ଭଲ ଲାଗିବ ଟିକେ ସୋରଡ଼ା ଘାଇ ଅପେକ୍ଷା ହଁ ପାର୍କ ଅଛି ୱାଟର୍ ଫଲ୍ ଅଛି ସବୁ ଅଛି ନା ଭଲ ଲାଗିବ ସୋରଡ଼ା ଘାଇଟା ସେଇଟା ଚାଲେ ହଁ ହଁ ହଁ ଭଞ୍ଜନଗରଟା ନୁହଁ ପାଖଟା ଏଇଠି ଆମ ଘରେ ମୁଁ ଯିବି ମମ୍ମି ଯିବେ ଆଉ ଆମେ ଦୁଇ ଭଉଣୀ ଯିବୁ ତୁମ ଘରୁ କିଏ କିଏ ଯିବେ

ହଁ ହଁ ହଁ ଆମର ଚାରି ଜଣ ତୁମର ଦୁଇ ତିନି ଜଣ ହଁ ଅଟୋରେ ଅଟୋରେ ଜାଗା ହେଇଯିବ ଅଟୋରେ ପଳାଅ ସମସ୍ତେ ଆଉ ବସ୍ରେ ଗଲେ ସନ୍ଧ୍ୟା ହେଇଯିବ ନା ଆସିଲା ବେଳକୁ ହଁ

ହଁ ଭଞ୍ଜନଗର ଘାଇଟା ବଢ଼ିଆ ହେଇଛି ବା ବୁଲିବା ପାଇଁ ବହୁତ ଭଲ ଲାଗୁଛି

ହଁ ଆମର ମମ୍ମି ମୁଁ ଆଉ ବାବୁ ଆଉ ମାମାଲି ଆମେ ଯିବୁ

ସେଇଟା କ'ଣ ଘାଇଟା କିଛି ମିଳୁନି ଖାଲି ଏମିତି ଖାଇବା ଜିନିଷ ବିକୁ ହଁ ହଁ ପାର୍କରେ ଆମେ ଡାଇରେକ୍ଟ ପାର୍କ ଯିବା ବୋଲେ ସେଇଠି ସବୁ ମିଳୁଛି ହଁ ହଁ

ହଁ ଯିବା ହଁ ହଁ ହଁ ହାପ୍ ହାପ୍ କରି ଦେବାନି କମ କମ ପଡ଼ିବ ବା

ଦେଖିବା ବୁଲିକି ଏନ୍ଜଏ କରିବା ଏନ୍ଜଏ କରିକି କିଣାକିଣି କରିବା ୱାଟର୍ ଫଲ୍ ଯିବା ସବୁ ଯିବା ବୁଲିବା ପାଇଁ ଆଉ ହଁ ହଁ